ହଁ ଭାଇ ମୁଁ ଆପଣଙ୍କର କ୍ୟାବ୍ ବୁକ୍ କରିଥିଲି ଆଉ କେନ୍ଦ୍ରାପଡ଼ାରୁ କଟକ ଯିବାପାଇଁ ଆମର ଫାଇନାଲ୍ ହେଇଥିଲା ମନି ଯେ ସତରଶହ ଟଙ୍କା ଆପଣ ଦେବେ ବୋଲି ମୁଁ ତ ବହୁତ ଥର ଯାଇଛି ମୋର ପ୍ରାଇସ୍ ଯେତିକି ଦେଖାଇଛ କହିଚନ୍ତି ସେତିକି ମୋର ମୁଁ ଯାଇଛି ଏବେ କିନ୍ତୁ ଆପଣଙ୍କର ଡ୍ରାଇଭର୍ ବହୁତ ପଇସା ମାଗୁଛି ଆମର ସତରଶହ ଟଙ୍କା ଫାଇନାଲ୍ ହେଇଥିଲା ବଟ୍ ପଚିଶି ଶହ ଟଙ୍କା ମାଗୁଛନ୍ତି ମୁଁ ଆପଣଙ୍କର କ୍ୟାବ୍ରେ ଯିବାକୁ ଚାହୁଁନି ବହୁତ ପଇସା ହେଇଯାଉଛି ଆପଣଙ୍କର ଡ୍ରାଇଭର୍ ମୁଁ ବହୁତ ଥର ଆପଣଙ୍କର ଏଜେନ୍ସିରୁ ଏଜେନ୍ସି ଥ୍ରୋରୁ ମୁଁ ଯାଇଛି କ୍ୟାବ୍ ବୁକ୍ କରିକିରି ଏବେ ବଟ୍ ଆପଣଙ୍କର ଡ୍ରାଇଭର୍ ବହୁତ ପଇସା ମାଗୁଛି ଯେତିକି ପଇସା ହେଇଛି ତା'ର ଅଧିକ ମାଗୁଛି ମୁଁ ଯିବିନି ମୋର କ୍ୟାବ୍ କ୍ୟାନସଲ୍ କରିଦିଅନ୍ତୁ ଥ୍ୟାଙ୍କ୍ ୟୁ